ଆମେ ପିଲାଦିନରୁ ଲୋକେ ମାଛ ଧରିବା ଦେଖିଲୁ ସିଏ ଜାଲ ସାହାଯ୍ୟରେ ଧରନ୍ତି କିନ୍ତୁ ହାତ ସାହାଯ୍ୟରେ ମଧ୍ୟ ଅଣ୍ଡାଳି ଧରନ୍ତି ଆଉ ନଦୀରେ ନାଳରେ ବନ୍ଧରେ ଏଇସବୁ ସମୟରେ ପିଲାଙ୍କୁ ମାଛ ଧରିବା ଦେଖି ଲୋ ଆମେ ମାଛ ଧରିବା ଶିଖିବାକୁ ଚେଷ୍ଟା କରୁଥାଉ କିନ୍ତୁ ବୟସ୍କମାନଙ୍କଠାରୁ ଶିଖିଥିବା ଆମେ କିଛିଟା ଆମେ କହୁ ସେମାନେ ଜାଲ ସାହାଯ୍ୟରେ ଧରନ୍ତି କିମ୍ବା ପୋହଳ ସାହାଯ୍ୟରେ ଧରନ୍ତି କିମ୍ବା ହାତରେ କିଛି ମାଛ ନାଳ ବନ୍ଧ ଏଇ ଯେଉଁ ଚାରିପାଖରେ ଥିବା ସମୟରେ ହାତରେ ଅଣ୍ଡାଳି ଧରନ୍ତି ଆମେ ଧରୁ ସେହି ସମୟ ବୟସ୍କ ଲୋକଙ୍କଠାରୁ ଶିଖିଥିବା ଆମେ ତାକୁ ଆପଣଙ୍କ ଆଗରେ ରଖିଲୁ